ରୋଷେଇ କରିବା ସମୟରେ ଆମେ ବିଭିନ୍ନ ପ୍ରକାରର ବାସନ କୁସନ ବ୍ୟବହାର କରିଥାଉ ଯେପରି ହାଣ୍ଡି କରେଇ ଥାଳି ଚଟୁ ତାଟିଆ ଆଦି ବ୍ୟବହାର କରିଥାଉ ଭାତ ରୋଷେଇ କରିବା ସମୟରେ ହାଣ୍ଡି ଚଟୁ ଥାଳି ଆଦି ବ୍ୟବହାର କରିଥାଉ ଭଜା କିମ୍ବା ତରକାରୀ ରୋଷେଇ କରିବା ସମୟରେ କରେଇ ଚଟୁ ଥାଳି ଆଦି ବ୍ୟବହାର କରିଥାଉ ହାଣ୍ଡି ରେ ରୋଷେଇ କରିବା ଦ୍ୱାରା ଭାତ ବହୁତ ଭଲ ହୋଇଥାଏ କରେଇ ରେ ଭଜା କିମ୍ବା ତରକାରୀ ରୋଷେଇ କରିବା ଦ୍ୱାରା ଭଲ ରୋଷେଇ ହୋଇଥାଏ ଆଦି ସବୁ ବାସନ କୁସନ ରୋଷେଇ କଲା ବେଳେ ବ୍ୟବହାର ଆମେ କରିଥାଉ